ମୁଁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଦେଖିବାକୁ ଯିବି ଏବଂ ତା'ର ଯେଉଁ କଳାଶୈଳୀ ମୋତେ ବହୁତ ଭଲଲାଗେ ସେଇଠି ଧର୍ମପଦ ଯେଉଁପ୍ରକାର କାରୁକାର୍ଯ୍ୟ କରିଛନ୍ତି ବିଶ୍ୱର ଅଲଗା କେଉଁ ମନ୍ଦିରରେ ସେଗୁରା ଦେଖିବାକୁ ମିଳେନାହିଁ ସେଗୁଡ଼ା ଅତ୍ୟନ୍ତ ମନମୋହିତ ଆଉ ସୌନ୍ଦର୍ଯ୍ୟଜନକ ଅଟେ ଆଉ ସେଗୁଡ଼ା ଯେଉଁ ତିଆରି ହେଇଛି ଯେଉଁ ମୁଗୁନି ପଥରରେ ସେଗୁଡ଼ା ବିଶ୍ୱରେ ଆଉ କେଉଁ ମନ୍ଦିରରେ ସେମିତି କଳା କାରୁକାର୍ଯ୍ୟ ନାହିଁ ତେଣୁକରି କୋଣାର୍କ ମନ୍ଦିରର ସେ ଯେଉଁ ଗଠନଶୈଳୀଟା ମୋତେ ବହୁତ ଭଲଲାଗେ ତେଣୁକରି ମୁଁ ସେଠିକି ଯାଏ ସେଠାରେ ଯେଉଁ ବାରଶହ ବଢ଼େଇ ଲାଗିକି ମନ୍ଦିର କରିଥିଲେ ଧର୍ମପଦ ମୁଣ୍ଡି ମାରିଲେ ଏବଂ ସମୁଦ୍ରକୁ ଝାସ ଦେଲେ ସେଇଗୁରା ବହୁତ ଭଲଲାଗେ ସେଠିକି ଗଲେ ଲୋକଙ୍କଠୁ ଶୁଣିବାକୁ ଦେଖିବାକୁ ତା'ର ଚତୁଃପାର୍ଶ୍ୱରେ ବୁଲିବାକୁ ଏବଂ ସେ ମନ୍ଦିର ଉପରେ ଚଢ଼ି ସୂର୍ଯ୍ୟଙ୍କର ଆସ୍ଥାନ ଦେଖିବାକୁ ଏମିତି ବହୁତ ଭଲଲାଗେ ସେ ମନ୍ଦିରକୁ ଗଲେ